ହ୍ୟାଲୋ

ହ୍ୟାଲୋ ତ୍ରିପାଠୀ ସାର୍ ନମସ୍କାର ମୁଁ ପ୍ରତିମା ପ୍ରତିମା ଦାସ କହୁଥିଲି ଆପଣଙ୍କୁ ସେ ଜମି ବିଷୟରେ କହିଥିଲି ଆପଣତ କିଛି ଏପର୍ଯନ୍ତ ଡିସିସନ୍ ନେଉନାହାନ୍ତି ବହୁତ ଗରିବ ମୁଁ ଅଛି ମୋତେ ଟିକିଏ ସାହାଯ୍ୟ କରନ୍ତୁ

ଆଜ୍ଞା

ଆଜ୍ଞା ଆଜ୍ଞା ଆପଣ ଯଦି କହ ଅନୁମତି ଦେବେ କୌଣସି କୌଣସି ଜିନିଷ କେଉଁ ହିସାବରେ ସେସବୁ ଜିନିଷ ବାହାରି ପାରିବ ମୁଁ କେମିତି ସେଇଟାକୁ ଆଣି ପାରିବି ମୋ ହାତକୁ ଆପଣଙ୍କୁ ଦେଇ ପାରିବି ଆପଣ ଯଦି ଚେଷ୍ଟା କରାଇ ମୋତେ ଜଣାଇଦେବେ ମୋତେ ସେ ବିଷୟରେ କିଛି ଜାଣିନି ଆଜ୍ଞା

ଆଜ୍ଞା